ମୁଁ ନିକଟ ଅତୀତରେ ଏକ ଓରାଲିୟା ବ୍ରାଣ୍ଡର କୁର୍ତ୍ତି କିଣିଥିଲି ସେହି କୁର୍ତ୍ତିର ପ୍ରାଇସ୍ ପାଞ୍ଚଶହ ଟଙ୍କା ଥିଲା ଏହି କୁର୍ତ୍ତିଟି ପିନ୍ଧିବା ପାଇଁ ବହୁତ ସ୍ମୁଥ୍ ଥିଲା ଏବଂ ବହୁତ ଆରାମଦେୟ ଥିଲା ଦୁଇବର୍ଷ ହେଲାଣି ସେଇ କୁର୍ତ୍ତି କି ୟୁଜ୍ କରିକି ବି ସେଇ କୁର୍ତ୍ତିର ଆଜିଯାଏଁ କଲର ଛାଡ଼ିନାହିଁ ଏବଂ ବହୁତ ଭଲପଡ଼ିଥିଲା